ପ୍ରେସ୍ର ସ୍ୱାଧୀନତା ବିଷୟରେ ମୁଁ ଏଇଆ ଭାବୁଛିକି ଗୋଟିଏ ଜାଗାରେ ବସି ଆମେ ଯେମିତିକି ଦେଶ ବିଦେଶର ଖବରମାନେ ଗୋଟିଏ ପେପରରେ ସବୁ ଜିନିଷର ସବୁ ଜିନିଷ ଆଡ଼୍ ଦିଆହେଉଛି ତ ସବୁ ଜିନିଷକୁ ଯେମିତି ଆମେ ଗୋଟିଏ ଜାଗାରେ ବସି କି ବୁଝିପାରୁଛୁ କି କେଉଁ ଦେଶରେ କ'ଣ ହେଲା କେଉଁ ଜିନିଷଟା ଆମର କେମିତି କ'ଣ ହେଉଛି ଯେତିକି ଭଲ ସେତିକି ବି ଖରାପ ଖବରକାଗଜ ଆଉ ଆଜିକାଲି ଯେଉଁ ସବୁ ଖବର ପ୍ରଦୂଷିତ ହେଉଛି ସେଥିରେ ମୁଁ ବିଶ୍ୱାସ କରେ କିଛି ବି ଫେକ୍ ନିୟୁଜ୍ ବି କିଛି ଆସୁଛି ଯାହାଫଳରେକି ଯେଉଁଟା ସତ କିଛି ଆସିଲେ ମିଛ ବି କିଛି ଆସୁଛି ଯେମିତିକି ଆମର ଗୋଲ୍ଡ଼ ଜିନିଷରେ ହେଉ ଆଜି ଏତିକି ଜି ପରସେଣ୍ଟ ରିହାତି ଅଛି କିନ୍ତୁ ସେ ଜିନିଷଟା ଯେତେବେଳେ ଆମେ ଦୋକାନକୁ ଯାଇକି ବୁଝୁଛୁ ତ ସେମାନେ ମନା କରୁଛନ୍ତି କି ନାହିଁ ସେମିତି କିଛି ଆମର ଡିସକାଉଣ୍ଟ ନାହିଁ କି କ'ଣ ଏସବୁ ଜିନିଷ ବି କେତେବେଳେ ଫେକ୍ ଆସୁଛି ଆଉ କ୍ରୀଡ଼ା ପ୍ରତିଯୋଗିତା ହେଉ କି ଜବ୍ ଆପ୍ଲାଏ ପାଇଁ ହେଉ ଏସବୁ ଜିନିଷ ଯେତେବେଳେ ବି ପେପରରେ ଆଡ଼୍ ଦିଆଯାଉଛି ସେସବୁ ଜିନିଷ ବି କେତେବ କେତେକେତେ ଜାଗାରେ ଠିକ୍ ରହୁଛି ତ କେତେ କେତେ ଜାଗାରେ ଭୁଲ ମଧ୍ୟ ଆସୁଛି ଆଉ ଯେଉଁଟାକି ଏଇଟା ଆମକୁ ବିଶ୍ଵାସ ଯୋଗ୍ୟ କେତେ ଜାଗାରେ ହେଉଛି ତ କେତେ ଜାଗାରେ ବିଶ୍ୱାସ ଯୋଗ୍ୟ ମଧ୍ୟ ହୋଇପାରୁନାହିଁ